ହଁ ଆଜିର ଯୁଗରେ ଝିଅ ପିଲାମାନଙ୍କୁ ଶିକ୍ଷା ପାଇବାଟା ବହୁତ ଦରକାର କାରଣ ଆଗକୁ ଯଦି ତାଙ୍କେ ପାଠ ନ ପଢ଼ିଥିବେ ତାଙ୍କୁ ଭବିଷ୍ୟତରେ ବହୁତ ଅସୁବିଧା ସମ୍ଭାଳିବାକୁ ପଡ଼ିବ ସେ ପାଇଁ ସରକାର ବହୁତ ଗୁଡ଼ିକ ଯୋଜନା ଗୁଡ଼ିକ କରି ରଖିଛି ସେ ଝିଅ କୌଣସି ଯେକୌଣସି ହେଉ ଭଉଣୀ ହେଇଥାଉ ମୋ ସାଙ୍ଗ ହେଇଥାଉ ମୋର ସାନ ଭୋଉଣୀ ହେଇଥାଉ କି ମୋ ବନ୍ଧୁ ବାନ୍ଧୁର କେଉଁ ଝିଅ ମିଶାଇ ହେଇଥାଉ ସେ ସମସ୍ତେ ଉନ୍ନତି କରବା ଦରକାର ଏହି ବିନା ଉନ୍ନତିରେ ଯଦି ତାଙ୍କେ କୌଣସି କାମ କରିବେ ତାଙ୍କୁ ଆଗୁକୁ ବୋହୁତ କଷ୍ଟ ପଡ଼ିବାକେ ପଡ଼ିବ ସେଟ ଏତିକି କହି ମୁଁ ରହୁଛି ଧନ୍ୟବାଦ